ହଁ ହଁ

ସ୍କୁଲ ତ ଛୁଟି ହୋଇଛି ଜାଗର ପାଇଁ ଏବେ ତ ଆମେ ଯିଏ ଯାହା ଗାଁରେ ଅଛେ ତ ନିହାତି ଜାଗର ଉପାସ କରିବା ମନ୍ଦିରକୁ ଯିବା ପ୍ରଥମେ ମୁଁ ଆମ ଗାଁ ମନ୍ଦିର କୁ ଆସିବି ତାପରେ ଅ ଛ ବ୍ରଜସୁନ୍ଦରପୁର ତାପରେ ଯିବାପାଇଁ ଭାବିଛି ଟିକେ ନାକୁ ବାଙ୍କୋଇ ମୁଁ ସେହିଠା ମନ୍ଦିର କେବେ ଯାଇନି ଆଉ ଦେଖିନି

ଲଡ଼ୁବାବା ଅଲଗା ସମୟରେ ଯାଇଛି କିନ୍ତୁ ଏମିତି ଜାଗର ସମୟରେ କେବେ ଯାଇନି ଲିଙ୍ଗରାଜ ମନ୍ଦିର ଦେଖିଛି ସେ ସବୁକିଛି ମୁଁ ଜାଗର ସମୟରେ ହିଁ ଯାଇନି ତୋର କେଉଁଠିକି ଯିବାର ଅଛି କହିଲୁ ଜାଗର କୁ

ଠିକ୍ ଅଛି

ନାଇଁ ମୁଁ କେବେ ଯାଇନି ତ ଆଛା ଜାଗର ଦିନ ପୁରା କାଷ୍ଠା ଉପାସ ରହୁଛୁ

ନାଇଁ ମୁଁ ଖାଉନି କିନ୍ତୁ ଏମିତି ମହାଦୀପ ଉଠିଲା ପରେ ପଣା ଖାଇକି ରହୁଛି ନହେଲେ ଦିନସାରା ପୁରା ଉପାସ ରହୁଛି ଆମର ଏ ଠ ଠାକୁର ପ୍ରତିଷ୍ଠା ଠାକୁର ଆଉ ଆଉ ତାଙ୍କ ଆଜ୍ଞା ରେ ଏମିତି ରହି ଯାଉଛି ଆମର ଏହିଠି ବି ପଣା ହୁଏ ତାପରେ ରୋଷେଇ ବି ହୁଏ ପ୍ରସାଦ କରା ହୁଏ ବହୁତ ଲୋକ ଏହିଠିକୁ ଆସନ୍ତି ଯାତ୍ରା ମଧ୍ୟ କରାହୁଏ ଗାଁ ରେ କିନ୍ତୁ ବହୁତ ଭଲ ଲାଗେ ଆଉ ଆମେ ସବୁ ବହୁତ ଜାଗାରୁ ଗେଷ୍ଟ ମାନେ ଆସନ୍ତି ଆମେ ସମସ୍ତେ ଏହିଠି ଜାଗର ବସିକି ଜାଳୁ ଘରୁ ସମସ୍ତେ ମିଶିକି ଆସୁ ମୋତେ ସେଥିପାଇଁ ବହୁତ ଭଲ ଲାଗେ ଆଉ ଠାକୁରଙ୍କ ପାଖରେ ରହିଲେ ବହୁତ ଶାନ୍ତି ମିଳେ

ପଢ଼ା ପଢ଼ିରେ ତ ସବୁବେଳେ ସମୟ ଗଲା ନା କେତେବେଳେ ଛୁଟି ମିଳୁଛି ଆମେ ଠାକୁରଙ୍କ ପାଖକୁ ଆସି ପାରୁଛେ ହଁ ହଉ ଆଉ

ଜାଣିଛୁ ନା ଜାଗର ଦିନ ଯଦି ସକାଳୁ ଆମେ ଗାଧେଇକି ପାଞ୍ଚ ମହାଦେବଙ୍କୁ ଯଦି ଆମେ ଦର୍ଶନ କରିବା ବହୁତ ଶୁଭ ହୁଏ ଆମେ ସକାଳୁ ଉଠିକି ଯଦି ସବୁ ମନ୍ଦିରରେ ଆମେ ଯାଇକି ଦୀପ ଜାଳିବା ତ ଆମକୁ ବହୁତ ଶାନ୍ତି ମିଳିବ ମୁଁ ଭାବିଛି ଏହି ବର୍ଷ ଜାଗର ରେ ସେୟା ହିଁ କରିବି

ଆସୁନୁ ନହେଲେ ସାଙ୍ଗ ହୋଇକି ବୁଲିବା ଠିକ୍ ଅଛି ସାଙ୍ଗ ହୋଇକି ବୁଲିଲେ ଆମକୁ ବହୁତ ଭଲ ଲାଗିବ ଦେଖିବୁ ଆମ ଗାଁ ମନ୍ଦିର କୁ ଆସିବୁ ମୁଁ ତମ ଗାଁ ମନ୍ଦିରକୁ ବି ଯିବି ଆମ ପାଖରେ ଯେଉଁ ମନ୍ଦିର ଗୁଡ଼େ ଅଛି ସେ ସବୁ ବୁଲି ଆସିବା ଦେଖିବୁ ବହୁ ଶାନ୍ତି ଲାଗିବ ମହାଦୀପ ଉଠିଲା ଦିନ ଜାଗର ଜାଳିବା ନା ଠିକ୍ ଅଛି ହଁ ହଉ ତାହେଲେ ଏ ବର୍ଷ ଜାଗର ଟା ଆମେ ବହୁତ ଧୁମ ଧାମ ରେ ପାଳନ କରିବା ନା ହଉ ଠିକ୍ ଅଛି ରଖୁଛି ତାହେଲେ ଜାଗରକୁ ନିଶ୍ଚୟ ଆସିବୁ